ହଁ ମୁଁ ଥରେ ମାମୁଁ ଘରକୁ ଯାଇଥିଲି ସେଠି ମୋର ଗୋଟେ ମୋ ମାମୁଁ ଅଛନ୍ତି ସେ ବହୁତ ରାଗି ପ୍ରବଳ ରାଗି ଟିକେ ଟିକେ କଥାରେ ରାଗନ୍ତି କିଏ ଯଦି ଠିକ ସେ କାମ ନ କଲା ତାଙ୍କ ଉପରେ ବି ରାଗିବେ ତ ମୋତେ ସେଠି ରାଗିଲେ ତାଙ୍କର କ'ଣ ଗୋଟେ ସାରୁ ଖୋଳା ହେବାର ଥିଲା ମୋତେ ମୁଁ ତ ଆଗରୁ କେବେ କିଛି କାମ କରିନି ବିଲ ବାଡ଼ି କାମ ତ ମୋତେ ସେ ଡ଼ାକିଲେ ଚାଲ ଯିବା ଆଉ ସାରୁ ଲଗାଇବା କୋଦାଳରେ ଖୋଳିକି ମାଟିରେ ତ ମୋତେ ଡ଼ାକିଲେ ମୋତେ ସେ କହିଲେ ତୁ କୋଦାଳ ଖୋଳ ମୁଁ ଏଠି ଲଗାଇ ଲଗାଇ ଯିବି ଆଉ ମୁଁ ତ କେବେ ଖୋଳା ଖୋଳି କରିନି କେବେ ମୁଁ କୋଦାଳ କୁ ଧରି ନଥିଲି ପୂର୍ବରୁ ତ ମୋତେ ଧରାଇ ଦେଲେ ଆଉ ମୁଁ ତଥାପି ପ୍ରଥମେ ଧିରେ ଧିରେ ଖୋଳିଲି ବହୁତ ହାର୍ଡ଼ ହାର୍ଡ଼ ମାଟି ଥିଲା ସେଇଟା ଏତେ ଶୀଘ୍ର ସେଇଟା ସେ କୋଦାଳରେ ବି ହାଣି ହଉ ନଥିଲା ଯାହା ହଉ କଷ୍ଟେ ମଷ୍ଟେ ହାଣିଲି ସେଇ ଟିକେ ଟିକେ କଥାରେ ସିଏ ବି ଯେଉଁ ହାଣି ପାରୁ ନଥିଲି ଟାଇମ୍ ଲାଗୁଥିଲା ରାଗିକି କହୁଥିଲେ କ'ଣ ଟୋକା ଟେ ହେଇକି ଗୋଟେ କୋଦାଳ ରେ ହାଣି ପାରୁନୁ ଭଲସେ କାରଣ ହାଣିବା ବି ଗୋଟେ ଗୋଟେ ସେଇଟା ଗୋଟେ ଅଛି ଟ୍ରିକ୍ ଯିଏ ନାହିଁ ସିଏ ବି ହାଣି ପାରିବ ମୁଁ ତ ଧରିନି କେବେ ନା ନା ହେଇ ପାରୁନି ଏୟା ବହୁତ ତଥାପି ମୁଁ ତାଙ୍କୁ ବୁଝାଇ ବୁଝାଇ କହୁଛି ବହୁତ ସମୟ ତାଙ୍କୁ ବୁଝାଇଲି କହିଲି ଆଉ ଲାଷ୍ଟ କୁ ସେ ବି ନିଜେ ମାନିଗଲେ କି ହଁ ମୁଁ ଆଗରୁ କିଛି କାମ କରୁ ନଥିଲି ପ୍ରଥମ ଥର କୋଦାଳ ଧରୁଛି ତାପରେ ସେ କୋଦାଳ ନିଜେ ନେଲେ ମୋ ଠୁ ଆଉ କୋଦାଳ ନିଜେ ବି ହାଣିଲେ ମାଟି ଭଲସେ ହାଣିଲେ ଆଉ ମୁଁ ବି ସାରୁ ବି ଲଗା ଶିଖି ନଥିଲି ତଥାପି ସେ ଆଉ କିଛି କହିଲେନି ତାପରେ ସବୁ ଏ କଥା ଜାଣିକି ଆଉ ମୁଁ ଧିରେ ଧିରେ ସାରୁ ଲଗାଇଲି ସେ କୋଦାଳ ରେ ହାଣି ହାଣି ଗଲେ ତାପରେ ପୁଣି ଯେତେବେଳେ ଗଲୁ ଆଉ ଗୋଟେ ଗଛ ଲଗାଇବା ପାଇଁ ସାଇଟ ରେ ତ ସେତେବେଳେ ବି ମୋତେ ଶାବଳ ଟା ଧରାଇ ଦେଲେ କହିଲେ ଗଛ ଲଗା ତ ସେତେବେଳେ ସେ ହାଣି ହାଣି ହାଣି ସେତେବେଳକୁ ଶାବଳ ମୁଁ ଟିକେ ଅଭ୍ୟାସ ହେଇ ଗଲାନି ସେତେବେଳେ ଶାବଳରେ ମୁଁ ନିଜେ ମାଟି ହାଣିଲି ସେ ଲଗାଇ ଦେଲେ ବହୁତ ଖୁସି ହେଲେ କହିଲେ ଯିଏ ଲୋକ ସବୁବେଳେ ରାଗନ୍ତି କିନ୍ତୁ କେଉଁ ଜାଗାରେ ତାଙ୍କୁ ବୁଝ ଏମିତି ବୁଝାଇଲି ଯେ ସେ ମାନେ ମୋ ଉପରେ ଆଉ ରାଗିଲେ ହିଁ ନାହିଁ ତେଣୁ ମଣିଷ ଯେତେ ବି ରାଗିଥାଉ ତାଙ୍କୁ କଥାରେ ଯଦି ବୁଝାଇଦବ ତ ସେ ଭଲ ହେଇଯିବ